ଆମେ ବାଇକ୍ରେ ଯାତ୍ରା କଲାବେଲେ ପହଲା ତ ଆମେ ଦେଖୁଛୁଁ ଯେ ବାଇକ୍ ନୁ ତେଲ୍ ଅଛି କି ନଏଁ ପମ୍ପ ଅଛି କି ନେଁ ବ୍ରେକ୍ ଭଲ ଧରୁଛି କି ନେଁ ଏସବୁ ପହଲା ଆମେ ଦେଖବାର୍ ପଡ଼ୁସି ତା'ପରେ ବାଇକ୍ ଚଲାଲା ବେଲେ ଯେତେବେଲେ ଆମେ ଥକି ଯାଉସୁଁ ଗାଡ଼ି କି ବି ଟିକେ ଅଟକବାର୍ ପଡ଼ୁଛି ସାଇଡ଼୍ରେ ରଖିକିରି ଆଉ ଟିକେ ଥକା ମାରିକିରି ଫେର୍ କେ ଲମ୍ବା ରାସ୍ତାକେ ଫେର୍ ଯିବାର୍ ପଡ଼ୁସି ଯେନ୍ତା ଆମ ଆମର୍ ଦେହ ସୁସ୍ଥ ରହବେ ଆମେ ସୁସ୍ଥ ରହମା ସେଇ ହିସାବେ ଆମକୁ ବାଇକ୍ କେ ଯତ୍ନ ଭାବରେ ଚଲାବାର୍ ପଡ଼ସି ଆଉ ମଝିରେ ମଝିରେ ବାଇକ୍ ଯଦି ଗରମ୍ ହେଇଯିବା ବୋଲେ ଟିକେ ଅଟକେଇକିରି ବି କେତେବେଳେ କେନ୍ତା ଅଟକିରି ଥକା ମାରିକିରି ବସ୍ମା ଆଉ ବାଇକ୍ କେ ବି ଥଣ୍ଡା କରିକିରି ରହ୍ମା ବସ୍ମା ଥାକି ଥୁକା କରି ଲମ୍ବା ରାସ୍ତା ଭ୍ରମଣ କର୍ମା